ଭାରତୀୟ ଚଳଚ୍ଚିତ୍ର ଏବଂ ସଙ୍ଗୀତର ଅବସ୍ଥା ବର୍ତ୍ତମାନ ଦିନକୁ ଦିନ ର୍ଦୁଦିନୀୟ ଅବସ୍ଥା ଆଡ଼କୁ ଗତି କରୁଛି କାରଣ ଆଜିକାଲି ମୋବାଇଲ୍ର ଯୁଗ ହେଲା ପିଲାମାନେ ବା ବୟସ୍କ ଲୋକମାନେ ନିଜ ଘରେ ମୋବାଇଲ୍ରେ ଚଳଚ୍ଚିତ୍ର ଠାରୁ ଧରି ସମସ୍ତ ଧାରାବାହିକ ଦେଖିପାରିଲେ ତେଣୁ ଏହା ଦ୍ୱାରା ସିନେମା ହଲ୍ ଗୁଡ଼ିକ ଭଙ୍ଗା ରୁଜା ହୋଇଗଲାଣି ଯାହା ଫଳରେ ଚଳଚ୍ଚିତ୍ର ଦୁନିଆରେ ଅର୍ଥର ଅଭାବ ଘଟି ଚଳଚ୍ଚିତ୍ର ର୍ଦୁଦିନ ଅବସ୍ଥାକୁ ଗତି କରୁଛି ମୁଁ ଏହି ଚଳଚ୍ଚିତ୍ର ମାନଙ୍କ ମଧ୍ୟରୁ ସାଧାରଣତଃ ମା ଓ ମମତା ଚଳଚ୍ଚିତ୍ରକୁ ପସନ୍ଦ କରେ ଏଥିରେ ଅଭିନେତା ହେଲେ ପ୍ରଶାନ୍ତ ନନ୍ଦ ଏବଂ ଅଭିନେତ୍ରୀ ହେଲେ ମହେଶ୍ୱତା ରାଏ ତାହା ସହିତ ଧାରାବାହିକର ମୋର ପ୍ରିୟ ହେଲା ଝିଲ୍ଲୀ ସୁନା ଝିଅ ତୁ ମୋର ସାଥିରେ ଏହି ସିନେମା ଗୁଡ଼ିକମାନଙ୍କ ମଧ୍ୟରେ ମୋତେ ପାରିବାରିକ ସିନେମା ବା ଚଳଚ୍ଚିତ୍ରକୁ ଭଲ ଲାଗେ ମୋତେ ସାଧାରଣତଃ ହ୍ୟୁମ୍ୟାନ ସାଗର ଆଉ ନମିତା ଅଗ୍ରବାଲାଙ୍କର ଗୀତ ବହୁତ ପସନ୍ଦ ଲାଗେ